ମୁଁ ସ୍ଵିଗିରୁ ଅନେକ ଥର ଆଗରୁ ଖାଦ୍ୟ ମଗାଇଥିଲି ଯାହା ପାଇଁ ମୋତେ ଗୋଟିଏ କୁପନ୍ ମିଳିଛି ୱେବସାଇଟ୍କୁ ଖୋଲି ଦେଖିଛି ସେଥିରେ ପଚାଶ ଶତକଡ଼ା ରିହାତି ଅଛି ଏବେ ମୋ ପାଖରେ ପଇସା ଅସୁବିଧା ଅଛି ସେ କୁପନ୍ ମାଧ୍ୟମରେ ଖାଇବା ମଗାଇବାକୁ ଚାହୁଁଛି